ଆମ ଅଞ୍ଚଳରେ କଳା ଓ ସାଂସ୍କୃତିକ ପରମ୍ପରା କହିବାକୁ ଗଲେ ସାଧାରଣତଃ ଆମ ଅଞ୍ଚଳର ଝିଅ ପିଲାମାନେ ହେଉ କିମ୍ବା ସ୍ତ୍ରୀ ଲୋକମାନେ ହେଉ ସେମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରନ୍ତି ସେତକ ତାଙ୍କୁ ଶିଖିଥାନ୍ତି ଲୋକ ନୃତ୍ୟ ଯୋଉଟାକି ଅଧୁନିକ ପରମ୍ପରା ହିସାବରେ ଯୋଉ ଗୀତ ହେଉଛି ଭଜନ ଉପରେ ଯେମିତି ନାଚ ହେଉଛି ସେଇ ନାଚକୁ ସେମାନେ ଆଦୃତ କରି ସେଇ ଗୀତକୁ ଶିଖିଥାନ୍ତି ଓ ସେଥିରେ ସେମାନେ ଭଲ ନାଚ ନାଚନ୍ତି ଓ ସେଥିରେ ସେମାନେ ପାରଙ୍ଗମ ତା ସହିତ କିଛି କଳାକାର ଅଛନ୍ତି ଯୋଉମାନେ କି ନାଟ୍ୟ ଶିଳ୍ପୀ ଯୋଉ ଯାତ୍ରା ସିନେମା ଏଥିରେ ମଧ୍ୟ ଅଭିନୟ କରିଥାନ୍ତି ଆହୁରି କିଛି ମଧ୍ୟ କଣ୍ଠ ମାନେ କଣ୍ଠଶିଳ୍ପୀ ମାନେ ଅଛନ୍ତି ଯୋଉମାନେ ଭଲ ଗୀତ ଗାଆନ୍ତି ଆମ ବେଶୀ ମାନେ ଗୀତିକାର ଅଛନ୍ତି ସେମାନେ ବହୁତ ଗୀତ ଗାଆନ୍ତି ଗୀତ ଲେଖନ୍ତି ଏଇସବୁ ପରମ୍ପରା ଆମ ଅଞ୍ଚଳର ବିଶେଷତ୍ୱ